ସ୍କୁଲ୍ରେ ଏନୁଏଲ୍ ଫଙ୍କସନ୍ ହୋଇଥିଲା ଏବଂ ସେଥିରେ ଖେଳ ହୋଇଥିଲା ସ୍ପୋର୍ଟ ହାଇ ଜମ୍ପ୍ ଲଙ୍ଗ୍ ଜମ୍ପ୍ ଆଉ ନାଚ ଗୀତ ସବୁ ସବୁ ହୋଇଥିଲା ଏବଂ ଭୋଜି ମଧ୍ୟ ହୋଇଥିଲା ସାର୍ମାନେ ସମସ୍ତେ ଥିଲେ ଲୋକମାନେ ମଧ୍ୟ ଆସିଥିଲେ ପିଲାମାନେ ସବୁଥିଲେ ମୁଁ ବି ମଧ୍ୟ ସେଇଥିରେ ଭାଗ ନେଇଥିଲି କିଛି ଦେଖେଇଥିଲି ଏବଂ ପ୍ରାଇଜ୍ ମଧ୍ୟ ପାଇଥିଲି ଏବଂ ସେଥିରେ ବିଭିନ୍ନପ୍ରକାର ନାଚ ଏବଂ ଖେଳ ହେଇଥିଲା ସେଥିରେ ମଧ୍ୟ ମୁଁ କିଛି ପ୍ରାଇଜ୍ ପାଇଥିଲି ଏବଂ ସାର୍ମାନେ ନିଜ ଛୁଆମାନେ କେମିତି କରିଲେ ସେମାନଙ୍କୁ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ପ୍ରାଇଜ୍ ଦେଇଥିଲେ ଏବଂ ପ୍ରାଇଜ୍ ନାଚ ଅନୁସାରେ ସାର୍ମାନେ ମଧ୍ୟ ସିଲେକ୍ସନ୍ କରି ଛୁଆମାନଙ୍କୁ ତାଙ୍କର ଗିଫ୍ଟ୍ ପ୍ରଦାନ କରୁଥିଲେ ଏବଂ ଖେଳର ବି ମଧ୍ୟ ସେହିଭଳି ନିଜ ଖେଳ ଅନୁସାରେ ପିଲାମାନଙ୍କୁ ଦିଆହେଉଥିଲା ଗିଫ୍ଟ୍ ଏବଂ ଭୋଜି ଭାତ ମଧ୍ୟ ହୋଇଥିଲା ସବୁ ପିଲା ମଧ୍ୟ ଥିଲେ ଏବଂ ଭାଷଣ ମଧ୍ୟ ଦିଆହେଇଥିଲା ସାର୍ମାନେ ମଧ୍ୟ ତାଙ୍କର ଭାଷଣ ଦେଇଥିଲେ ପିଲାମାନେ ନିଜର ଭାଷଣ ଦେଇ ସବୁ ଅନୁଭୂତି କହିଥିଲେ ସେଥିରେ ମଧ୍ୟ ପ୍ରାଇଜ୍ ପାଇଥିଲେ ଆଉ ଆଉ ଅଭିନୟ ଦେଖେଇ ନିଜର ଅନୁମତି ସବୁ ଦେଇଥିଲେ ଆଉ ପିଲାମାନଙ୍କୁ ପିଲାମାନେ ନିଜର ଜ୍ଞାନକୁ ପ୍ରଦର୍ଶନ କରିଥିଲେ ଖେଳରେ ନିଜର ଅନୁଭୂତିକୁ ମଧ୍ୟ ପ୍ରଧାନ କରିଥିଲେ ସେ ନିଜେ ନିଜେ କେଉଁଭଳି ଭାବରେ କରିପାରିବେ ସେଭଳି ଭାବରେ କରିଥିଲେ ଏବଂ ମୁଁ ମୋର ନିଜର ଅନୁଭୂତି ମଧ୍ୟ କିଛି ଦେଖେଇଥିଲି ଏବଂ ମୁଁ ମଧ୍ୟ କିଛି ପୁରସ୍କାର ପାଇଥିଲି ଆଉ ମୁଁ ସବୁଥିରେ ମଧ୍ୟ ଫାଷ୍ଟ୍ ପ୍ରାଇଜ୍ ନେଇଥିଲି ଏବଂ ମୋର ଅନୁଭୂତି ମତେ ବହୁତ ଭଲ ଲାଗୁଥିଲା ଏବଂ ମତେ ବହୁତ ଖୁସି ଲାଗିଥିଲା